ଜନ ନୃତ୍ୟ ଗୋଟେ ମନୋରଞ୍ଜନ କ୍ରୀଡ଼ା ଯେହେତୁ ଆମକୁ ବହୁତ ଭଲ ଲାଗିଥାଏ ଆଉ ନୃତ୍ୟ ନାଚିବା ଦ୍ୱାରା ଆମର ଅଙ୍ଗ ପ୍ରତ୍ୟେଙ୍ଗ ସବୁ ମାନେ ଫିଟ୍ ରହିଥାଏ ଆଉ ଭୁଲ୍ ଧାରଣା ଏଥିରେ କ'ଣ ଆଉ ନାଚିବା ଦ୍ୱାରା ନାଚିଲେ ମାନେ ମାଇଣ୍ଡ ବି ଭଲ ଲାଗିଥାଏ ଫ୍ରେଶ୍ ଲାଗିଥାଏ ଆଉ ଲୋକ ଭାବନ୍ତି ଏଇ ଗୋଟେ ନାଚୁଛି ଏମିତି ସେମିତି ମାନେ ଏମିତି ମାନେ ନାଚିବାଟା ଠିକ୍ ନୁହେଁ ମାନେ ବହୁତ ବଡ଼ ହେଲଣି ନାଚୁଚ ଏଇଥିପାଇଁ ସେମାନେ ଭାବନ୍ତି ଯେ ନୃତ୍ୟଟା ଭଲ ନୁହେଁ ନୃତ୍ୟଟା ଭୁଲ୍ ଧାରଣା ବୋଲି ଭାବୁଛନ୍ତି କିନ୍ତୁ ନୃତ୍ୟଟା ବହୁତ ଭଲ ଆଉ ନାଚିବା ଦ୍ୱାରା ସବୁ ମାନେ ଭଲ ହୋଇଥାଏ ଆଉ ନାଚଟା ବହୁତ ପ୍ରାୟ ଲୋକଙ୍କୁ ଡ଼୍ୟାନ୍ସିଂ ନାଚ ବହୁତ ଭଲ ଲାଗେ ଆଉ ଓଡ଼ିଶୀ ନୃତ୍ୟ ଅଛି ଆମର ଓଡ଼ିଶୀ ନୃତ୍ୟ ବି ବହୁତ ଭଲ ଲାଗିଥାଏ